ଓଡ଼ିଆ ଭାଷା ଆମ ମାତୃଭାଷା ଆମେ ପ୍ରଥମ ଅଙ୍ଗନବାଡ଼ି ଯିବା ଯିବା ଆଗରୁ ହିଁ ମାତୃଭାଷା ଶିଖି ଥାଉ ଯେପରି ଅଙ୍ଗନବାଡ଼ିରୁ ତିନିବର୍ଷ ଯାଏ ମାତୃଭାଷା ଶିଖିଥାଉ ତାପରେ ସ୍କୁଲ୍ ସ୍କୁଲ୍ରେ ଯେ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ମାତୃଭାଷାର ମାତୃଭାଷା ଶିଖିବାକୁ ପଡ଼ିଥାଏ ଏହାର ଉନ୍ନତି ପାଇଁ ସରକାର ମାତୃଭାଷାର ବହୁତ ବହୁତ୍ ବହୁତ୍ ବହି ବହିଗୁଡ଼ାକ ଛପାଇ ପିଲାମାନଙ୍କୁ ସ୍କୁଲ୍ରେ ପ୍ରଦାନ କରିଥାନ୍ତି ଏହାଦ୍ୱାରା ପିଲାମାନେ ବହୁତ ପ୍ରକାର ଗପ ଶିଖିଥାନ୍ତି ଏହା ଏଇ ଏଇ ଓଡ଼ିଆଭାଷା ଦ୍ୱାରା ଭାଷାଦ୍ୱାରା ନିଜର ଭାଷାକୁ ପ୍ରଚାର କରିବା ପାଇଁ ବହୁତ ବହୁତ୍ ବହୁତ୍ ସଭା ମଧ୍ୟ ହୋଇଥାଏ ଏହାଦ୍ୱାରା ଲୋକମାନେ ଲୋକମାନେ ବହୁତ ଉପକୃତ ହୋଇଥାନ୍ତି ଏହାଦ୍ୱାରା ଏହାଦ୍ୱାରା ଲୋକଙ୍କର ଲୋକଙ୍କର ଭାଷା ଶୈଳୀର ପରିବର୍ତ୍ତନ ହୋଇଥାଏ ଯଥା ଆଜିକାଲିର ଆଏସ୍ ଓଏସ୍ ମଧ୍ୟ ଓଡ଼ିଆ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେଇ ସେମାନେ ଆଏସ୍ ଓଏସ୍ ପାଉଛନ୍ତି ଏହାଦ୍ୱାରା ସେମାନେ ବହୁତ ଉପକୃତ ହୋଇ ଓଡ଼ିଆ ଭାଷାରେ ହିଁ ଆମ ଭାଷାକୁ ପ୍ରଚାର କରିବା ପାଇଁ କରିବା ପାଇଁ ଚେଷ୍ଟା କରିଥାନ୍ତି ଏଇ ଭାଷାରେ ପରୀକ୍ଷା ଦେବାପାଇଁ ଆମ ଓଡ଼ିଶାରେ ବହୁତ୍ ଚେଷ୍ଟାକରି ଏବେ ଓଡ଼ିଆ ଭାଷାରେ ପ୍ରଚାର କରିବାକୁ ବା ଲିଖିତ ପରୀକ୍ଷା ଦେବା ପାଇଁ ଅନୁମତି ଅନୁମତି ପ୍ରଦାନ ହେଇଛି ଯେଉଁ ଯେଉଁ ଲୋକ ଭାରତବର୍ଷରେ ଜନ୍ମିତ ହୋଇ ଓଡ଼ିଆ ଭାଷାର ସଦୁପଯୋଗ ନ କରେ ତାହା ତାହା କିପରି ଉନ୍ନତି ହୋଇବ ଏହାଦ୍ୱାରା ଓଡ଼ିଶାବାସୀ ବହୁତ ଉପକୃତ ହେବେ ବୋଲି ଓଡ଼ିଶାର ଓଡ଼ିଶାର ଲୋକ ବା ଗଣମାଧ୍ୟମ ଏଇ ଓଡ଼ିଆ ଭାଷାରେ ହିଁ ଲୋକଲୋଚନ ଆଣିବାକୁ ଖବରକାଗଜ ମଧ୍ୟ ଓଡ଼ିଆ ଭାଷାରେ ପ୍ରଚାର କରିଥାନ୍ତି ଏଇ ଓଡ଼ିଆ ଭାଷା ଦେଶ ବିଦେଶରେ ମଧ୍ୟ ଅଳ୍ପ କିଛି ଲୋକ ସେମାନଙ୍କ ଅନୁଭୂତିରେ ଶିଖିଥାନ୍ତି ଓଡ଼ିଆ ଭାଷାର ଗୀତଶୈଳୀ ଲୋକନାଟ୍ୟ ଗପ ମଧ୍ୟ ଶିଖିଥାନ୍ତି ଏହାଦ୍ୱାରା ସେମାନେ ଓଡ଼ିଆଭାଷାର ପ୍ରସାର ଦେଖି ସେମାନେ ଓଡ଼ିଶାକୁ ଆଗମନ କରି ଓଡ଼ିଶାର ବିଭିନ୍ନ ବିଭିନ୍ନ ତୀର୍ଥ ସ୍ଥାନକୁ ବୁଲିବାକୁ ଆଗମନ ହୋଇ ଆମ ଓଡ଼ିଶାରେ ପ୍ରବେଶ କରି ସେଇ ତୀର୍ଥସ୍ଥାନ ଯାକ ବୁଲି ଯାଆନ୍ତି ଆମ ଓଡ଼ିଶାର କବିମାନେ ମଧ୍ୟ ଆମ ଓଡ଼ିଶାରେ ଥିବା ତୀର୍ଥସ୍ଥାନ ମନ୍ଦିର ମନ୍ଦିର ମାନଙ୍କର

ଲିଖିତ ଆକାରେ ବିଭିନ୍ନ ପ୍ରକାରର କବିତା ପ୍ରବନ୍ଧ ଲେଖି ବହିଗୁଡ଼ାକ ଲେଖିଛନ୍ତି ଏହାଦ୍ୱାରା ଆମ ଓଡ଼ିଶାର ଛାତ୍ରଛାତ୍ରୀ ମଧ୍ୟ ଓଡ଼ିଆ ଭାଷାରେ ହିଁ ସବୁ ପଢ଼ିଥାନ୍ତି ଓଡ଼ିଆ ଭାଷାର ବିଷୟ ସବୁଠୁ ମୂଲ୍ୟବାନ ବୋଲି ପ୍ରଥମେ ଓଡ଼ିଆ ଭାଷାର ବିଷୟରେ ମଧ୍ୟ ବିଷୟରେ ହିଁ ପଢ଼ିଥାନ୍ତି ଏହାଦ୍ୱାରା ବିଭିନ୍ନ ପ୍ରକାର ଶୈଳୀରେ ବିଭିନ୍ନ ପ୍ରକାର ଲୋକ ଲୋଚନକୁ ଶିଖିବାପାଇଁ ଛାତ୍ରଛାତ୍ରୀକୁ ଦେଇଥାନ୍ତି ଓଡ଼ିଆ ଭାଷାର ଓଡ଼ିଆଭାଷାର ଶୈଳୀ ମାଧ୍ୟମରେ ବିଭିନ୍ନ ପ୍ରକାର ନାଟକ ମଧ୍ୟ ରହିଛି ଏହାଦ୍ୱାରା ବିଭିନ୍ନ ଏଇ ଭାଷା ଦ୍ୱାରା ବିଭିନ୍ନ ପ୍ରକାର ଶୈଳୀମାଧ୍ୟମରେ ଲୋକମାନଙ୍କୁ ବୁଝାଯାଇ ଥାଏ ଭାଷାର ବିକାଶପାଇଁ ବିଭିନ୍ନ ପ୍ରକାର ଗଣମାଧ୍ୟମଦ୍ୱାରା ସମ୍ବାଦପତ୍ର ସମାଜ ବିଭିନ୍ନ ପ୍ରକାର ଭାଷାରେ ଛପାଯାଇ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରନ୍ତି